ଘରେ ବଗିଚା ରକ୍ଷଣ ବେକ୍ଷଣା କରିବା କହିଲେ ତାହା ବ୍ୟୟବହୁଳ ହୋଇଥାଏ ଏଥିରେ ପ୍ରଥମ କଥା ହେଲା ଯେଉଁ ଜାଗାରେ ବଗିଚା କରିବା ସେଇଠି ଠିକ୍ରେ ଚାଷ କରିବା ଗୋବର ଖତ ପକେଇବା କମ୍ପୋଷ୍ଟ ଦେବା ତିନି ଚାରିଥର ଚାଷ କରିବା ତାର ଚାରିପଟେ ବାଡ଼ କରିବା ଏବଂ ଗଛ ଲଗେଇଲା ପରେ ତାର ସମସ୍ତ ଯତ୍ନ ନେବା ଯେମିତି ପିମ୍ପୁଡ଼ି ହେବେ ନାହିଁ କିମ୍ବା ପତ୍ରରେ ପୋକ ହେବେ ନାହିଁ ଗଛ ଗୁଡ଼ିକ ଯେମିତି ପାଣି ଅଭାବରୁ ମରିନଯାଏ ସେଥିପାଇଁ ତାକୁ ପହଣୀ ପ୍ରଣାଳୀରେ ତାକୁ ପାଣି ଦେବା ତିନି ଚାରିଥର ଖୋସା କୁଡ଼ା କରିବା ଯେମିତି ଘାସ ନଉଠେ ସେମିତି ଘାସ ଠିକ୍ରେ ବି ବାଛାବୁଛି କରିବା ଏବଂ ଗାଈ ବଳଦ ଛେଳି ଯେମିତି ଭିତରେ ପଶି ସେ ଗଛ ଗୁଡ଼ିକ ଖାଇ ନଦିଅନ୍ତି ବଗିଚାରେ ପଶିକି ସେଥିପାଇଁ ଭଲ ଭାବରେ ତାକୁ ସବୁବେଳେ ଦେଖାଶୁଣା କରିବା ଏମିତିକି ମଧ୍ୟ ଚଢ଼େଇ ଆସିକି ମଧ୍ୟ ଖାଇ ଦିଅନ୍ତି ସେ ଫସଲ ଗୁଡ଼ିକ ସବୁ ଖାଇଦିଅନ୍ତି ସେଥିପାଇଁ ବି ଜଗିକି ରହିବା ଏସବୁ କଲେ ରକ୍ଷଣା ବେକ୍ଷଣା କରିବା ଦ୍ୱାରା ଲାଭ ମଧ୍ୟ ମିଳିଥାଏ ଏବଂ ଫଳ ଠିକ୍ରେ ହୋଇଥାଏ ଏହା କଲେ ବଗିଚାଟି ସବୁବେଳେ ଭଲ ଭାବରେ ରହିଥାଏ